ମୁଇଁ ସକାଲୁ ଉଠ୍ସିଁ ସବୁଦିନ ଆରୁ ତା'ର୍ପରେ ସମ୍ବାଦ ପଢ଼ସିଁ ସେନେ ଆମର୍ ସବୁ ଖବର୍ ମାନେ ଦିଆଯାଏସି ଆମର୍ ଦେଶ୍ନେ କା'ଣା ହେଲା କା'ଣା ଇ'ଟା ମାନେ କେନ୍ କା'ଣା ଉନ୍ନତି କରିଛନ୍ କା'ଣା କେନ୍ ଖବର୍ ମାନେ ଦିଆଯାଏସି ସେଥିର୍ କା'ଯେ ଆମେ ସେ ସେମାନଙ୍କର୍ ଥ୍ରୋ'ନୁ ଆମେ ସବୁ ଜାଣିପାରୁଛୁଁ ସେଟା ହେଉଛେ ସେମାନଙ୍କର୍ ଭଲ୍ ଗୁଣ୍ ଆମେ ସମସ୍ତେ ସେ ଖବର୍ କାଗଜ୍ ପଠାବାର୍ ନୁ ତାକଁର୍ ସେ ସମ୍ବାଦ୍ ଗୁଟେ ଭଲ୍ ନ୍ୟୁଜ୍ ପେପର୍ ସେମାନେ ଆମ୍କେ ଖବର୍ ମାନେ ଦେଇଯାଏସନ୍ ଆମେ ଯେନ୍ଟାକି ମୋବାଇଲ୍ ଟିଭିରେ ବି ନେଇଁ ଦେଖ୍ଲେ ଚଲ୍ବା ସେମାନେ ସେ'ଟା ଦେଇଦେସନ୍ ତ ସେମାନ୍ଙ୍କର୍ କା'ଯେ ଗୁଟେ ଭଲ୍ ଯେନ୍ ମାନ୍ଙ୍କର୍ ଘରେ ମୋବାଇଲ୍ ନାଇ ଥିବା ଟିଭି ନାଇ ଥିବା ସେମାନେ ଖବର୍ କାଗଜ୍ ରୁ ଖୁବ୍ ସାହାଯ୍ୟ ପାଉଛନ୍ ଯେ ଦେଶ୍ ରେ କା'ଣା ହେଲା ସେମାନେ ଜାଣିପାରୁଛନ୍ ସବୁ ସେଥିର୍ କା'ଯେ ଖବର୍ କାଗଜ୍ ଗୁଟେ ଭଲ୍ ସବୁ ଲୋକ୍ ଉଠିକିନା ପଢ଼୍ସନ୍ ଆଗ୍ରୁ ବି ଖବର୍ କାଗଜ୍ ଅଛେ ଏବେ ବି ଅଛେ ସବୁ ଲୋକ୍ ସବୁଦିନ୍ ପଢ଼୍ସନ୍ ଖବର୍ କାଗଜ୍ ମାନେ